ଆମ ଅଞ୍ଚଳରେ ସାଧାରଣତଃ ଧାନ ମୁଗ ବିରି କୋଳଥ ମୁଗ ବିରି କୋଳଥ ବାଦାମ ଇତ୍ୟାଦି ଚାଷ କରାଯାଇ ଥାଏ ଧାନ ସାଧାରଣତଃ ଖରିଫ ଋତୁରେ ଚାଷ ଧାନ ସାଧାରଣତଃ ଖରିଫ ଋତୁରେ ଚାଷ କରାଯାଇଥାଏ ମୁଗ ବିରି କୋଳଥ ଏସବୁ ଡାଲି ଜାତୀୟ ଫସଲ ରବି ଋତୁରେ ଚାଷ କରାଯାଇଥାଏ ତୈଳବୀଜ ତୈଳବୀଜ ପଦାର୍ଥ ହଉ କିମ୍ବା ଝୋଟ ଏହା ଏହା ଆମର ଆମ ଅଞ୍ଚଳରେ ଚାଷ କରାଯାଇ ନ ଥାଏ ନଡ଼ିଆ ଚାଷ କରାଯାଇଥାଏ ହଳଦୀ ମଧ୍ୟ ଚାଷ କରାଯାଇଥାଏ ବିଭିନ୍ନ ପ୍ରକାର ଶସ୍ୟ ହେଉ ପନିପରିବା ପନିପରିବା ହେଉ ଚାଷ କରାଯାଇଥାଏ ପନିପରିବାରେ ବାଇଗଣ ଛଚିନ୍ଦ୍ରା ଭେଣ୍ଡି କଖାରୁ ଇତ୍ୟାଦି ବିଭିନ୍ନ ପ୍ରକାର ପରିବା ଚାଷ କରାଯାଇଥାଏ ଏହା ଏହି ଫସଲ ଗୁଡ଼ିକ ଏହି ଚାଷ ଜିନିଷ ଧାନ ହେଉ ମୁଗ ବିରି ଇତ୍ୟାଦି ଖରିଫ ଋତୁ ବା ରବି ଋତୁରେ ଚାଷ କରାଯାଇ ଥାଏ ଏଠାରେ ଅଧିକ ପରିମାଣରେ ନଡ଼ିଆ ଚାଷ କରାଯାଇଥାଏ ହଳଦୀ ମଧ୍ୟ ଚାଷ କରାଯାଇଥାଏ ଆମେ ଯାହାଫଳରେ କି ଆମକୁ ଚାଉଳ ହେଉ କିମ୍ବା ଡାଲି ଜାତୀୟ ଜିନିଷ ହେଉ ନଡ଼ିଆ ହଳଦୀ ଶସ୍ୟ ବିଭିନ୍ନ ପ୍ରକାର ପନିପରିବା କିଣିବାକୁ ପଡ଼ି ନ ଥାଏ ଆମେ ଆମେ ନିଜେ ନିଜର ଚାଷ କରିକି ଚାଷ କରି ଚଳି ଥାଉ ଆମକୁ ସାଧାରଣତଃ ତୈଳବୀଜୟ ଜିନିଷ ଝୋଟ ଇତ୍ୟାଦି କିଣିବାକୁ ପଡ଼ିଥାଏ କାରଣ ସେ ଆମ ଦେଶରେ ଆମ ଅଞ୍ଚଳରେ ଚାଷ କରାଯାଇ ନ ଥାଏ ସେ ଆମ ଆମ ଦେଶରୁ ସାଧାରଣତଃ ଚାଉଳ ଡାଲିଜାତୀୟ ଜିନିଷ ନଡ଼ିଆ ହଳଦୀ ଇତ୍ୟାଦି ରପ୍ତାନି ହେଇଥାଏ ଏବଂ ତୈଳବୀଜ ଝୋଟ ଅନ୍ୟ ଦେଶ ଆମ ଦେଶକୁ ଆମଦାନୀ ହୋଇଥାଏ